ଆମ ଓଡ଼ିଶାରେ ସମସ୍ତେ ଓଡ଼ିଆରେ କଥା ହେଉ ତେ ଓଡ଼ିଆରେ କଥା ହେଲେ ମାନେ ପ୍ରଥମେ ବ୍ୟାକରଣକୁ ଯିବା ବ୍ୟାକରଣରୁ ଆମେ ଛୋଟ ଛୋଟ ଶବ୍ଦ କରି ଓଡ଼ିଆ କଥା ଶିଖୁ ଛୋଟ ଛୋଟ ଶବ୍ଦକୁ ଭାଗ ଭାଗ କରି ଆମେ ଗୋଟିଏ ଶବ୍ଦକୁ ଭାଗ କରି ଆମେ କଥା ଶିଖୁ ଭାଗ ଭାଗ କଲାମାନେ ଗୋଟେ ଶବ୍ଦ ଗଢ଼ି ହେବ ସବ୍ ଯାହାକୁ ବ୍ୟାକରଣ କୁହାଯାଏ ବ୍ୟାକରଣକୁ ଓ ପଢ଼ିକି ଆମେ ସାହିତ୍ୟ ଶିଖିଥାଉ ଆଉ ସାହିତ୍ୟରେ ଆମେ ଓଡ଼ିଆ କଥା ସବୁ ଶିଖୁ

ବ୍ୟାକରଣ ସାହାଯ୍ୟରେ ଆମେ ସାହିତ୍ୟ ଶିଖିଥାଉ କିଛି ଶବ୍ଦ ଶିଖିଥାଉ ନୂଆ ନୂଆ କଥା ଆମେ ଶିଖିଥାଉ ସାହିତ୍ୟ ପଢ଼ି ଆମେ କେତେ ଲେ କେମିତି ଲେଖିବା କିଭଳି କଥା କହିବା କିପରି ପଢ଼ିବା କେମିତି ଭାଷା ଶିଖିବା ସେ ସବୁ ଆମେ ସାହିତ୍ୟରୁ ଜାଣିଥାଉ କଠିନ ଶବ୍ଦକୁ ଆମେ ଭାଗ ଭାଗ କରି ବ୍ୟାକରଣକୁ ଭାଗ ବ୍ୟାକରଣରେ ଶିଖିଥାଉ